ଆମ ସମ୍ବିଧାନରେ ଯେଉଁ ବାଇଶି କୋଟି ଭାଷାକୁ ମାନ୍ୟତା ମିଳିଛି ସେଥିମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ ଆମ ଓଡ଼ିଆ ଭାଷାକୁ ଉଣେଇଶିଶହ ଛତିଶି ମସିହା ଏପ୍ରିଲ ମାସ ଏକ ତାରିଖରେ ଏକ ସ୍ଵତନ୍ତ୍ର ଭାଷା ରୂପେ ମାନ୍ୟତା ମିଳିଥିଲା ଆମ ଓଡ଼ିଆ ଭାଷା ଯେମିତି ଆମ ଓଡ଼ିଆମାନଙ୍କର ଏକ ଲୋକପ୍ରିୟ ଭାଷା ଯାହାର ଅନେକ ଓଡ଼ିଆ ବୈଶିଷ୍ଟ ରହିଛି ଓ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ରୂଢ଼ି ଲୋକବାଣୀ ରହିଛି ଯାହାକି ଓଡ଼ିଆମାନଙ୍କ ଲୋକ ମୁଖରୁ ଶୁଣିବାକୁ ମିଳିଥାଏ ଯାହାର କି ଗୋଟିଏ ହେ ଶୁଣି ସେ ରୂଢ଼ିଟା ଗୋଟେ ଗୋଟେ ଥିଲା ବେଳେ ତାର ଅର୍ଥ ଗୋଟେ ଅନ୍ୟ ପ୍ରକାର ରହିଥାଏ ଯେପରିକି ଅରନ୍ୟ ରୋଦନ ବୃଥା ପ୍ରାର୍ଥନା ଘର ଢ଼ିଙ୍କି କୁମ୍ଭୀର ଆଉ ଅଲଣା କଥା ଆଉ ମୂଲ୍ୟହୀନ ଅଲଣା କଥାର ଅର୍ଥ କଣ ମୂଲ୍ୟହୀନ କଥା ମୋତେ ଯେତେ ମାଠିବୁ ମାଠେ ମୁଁ ସେଇ ଦରପୋଡା ପା କାଠେ ଏମିତିରେ କେତେ ପ୍ରକାର ଅନେକ ପ୍ରକାର ରୂଢ଼ି ଓ ଲୋକବାଣୀ ରହିଛି ଲୋକବାଣୀ କହିଲେ କଣ ନା ଏମିତି ଢ଼ିଙ୍କି ପରି ପଡ଼ିରହିବା ଛୁଞ୍ଚି ମାଖି ପରି ମାଖିବା ଏମିତି କେତେ ପ୍ରକାରିଆ ରୂଢ଼ି ଆଉ ଲୋକବାଣୀ ରହିଛି ଓଡ଼ିଆ ଭାଷାରେ ଏ ଓଡ଼ିଶାରେ ଓଡ଼ିଶା ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷାରେ ମଧ୍ୟ ପରସ୍ପର ସହିତ କଥାବାର୍ତ୍ତା କରିଥାନ୍ତି ଯାହାକି ଓଡ଼ିଆମାନଙ୍କର ମାତୃଭାଷା ହୋଇଥାଏ ଆମ ଓଡ଼ିଆ ଭାଷାରେ ରଚନା ହୋଇଥିବା ରାମାୟଣ ବହୁତ ହିଁ ଲୋକମାନଙ୍କର ଘରେ ଘରେ ଦେଖିବାକୁ ମିଳେ ଯାହାକି ଓଡ଼ିଆ ଭାଷା ପାଇଁ ଏକ ଗର୍ବ ଅନେକ ଲେଖକ ମାନେ ମଧ୍ୟ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର ଲେଖା ରଚନା କରିଛନ୍ତି ଯେପରି ଆମର ଫକୀରମୋହନ ସେନାପତି ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାର କେତେ ଗୁଡ଼ିଏ ସୁନ୍ଦର ଉପନ୍ୟାସ ଲେଖିଛନ୍ତି ଯେପରି ଛଅ ମାଣ ଆଠ ଗୁଣ୍ଠ ଲେଖିଛନ୍ତି ରେବତୀ ଲେଖିଛନ୍ତି ଡାକ ମୁନିସୀ ଲେଖିଛନ୍ତି ଏମିତି କେତେ ପ୍ରକାର ଉପନ୍ୟାସ ଆଉ ଗଳ୍ପ ଲେଖିଛନ୍ତି ଯାହାକି ଓଡ଼ିଶାର ଓଡ଼ିଆ ଭାଷାକୁ ଜୀବିତ ଭାବରେ କରି ରଖିଛି ଓଡ଼ିଆ ଓଡ଼ିଆ ଓ ଓଡ଼ିଶାର ଲୋକମାନଙ୍କର ଙ୍କ ମନରେ ସବୁଦିନ ପର୍ଯ୍ୟନ୍ତ ଚିରଦିନ ପାଇଁ ରହିଛି ଓଡ଼ିଆ ଭାଷାକୁ ଯିଏ ଜୀବନ୍ତ କରିକି ରଖିଛି ସେମିତି ଓଡ଼ିଶାରେ ମଧ୍ୟ ଓଡ଼ିଆ ଭାଷାକୁ ମାନ୍ୟ ଦେବା ପାଇଁ କେତେ ଲେଖକ ମଧ୍ୟ ଅଛନ୍ତି ଯେମିତି ଗଙ୍ଗାଧର ମେହେର ଚିଲିକା ଲେଖିଛନ୍ତି କେତ ଏମତି ଗୋଦବରିଶ ମିଶ୍ର ଏନ୍ତି କେତେ ପ୍ରକାର ଲେଖକ ଅଛନ୍ତି ଯେଉଁମାନେ କି ଆମ ଓଡ଼ିଆ ଭାଷା ପାଇଁ ବିଭିନ୍ନ ପ୍ରକାର ରଚନା ରଚନା କରିକି ରଚନା ଲେଖି ତାଙ୍କ ଲେଖା ମାଧ୍ୟମରେ ଓଡ଼ିଆକୁ ସମ୍ବୋଧ କରିଛନ୍ତି